ଓଡ଼ିଶାରେ ଚାଷ ଉତ୍ପାଦନ ମଧ୍ୟରେ ପଶୁପାଳନ ମଧ୍ୟ କରାଯାଇଥାଏ ଏବଂ ପଶୁମାନଙ୍କର ଚିକିତ୍ସା ମଧ୍ୟ କରାଯାଇଥାଏ ପଶୁମାନଙ୍କୁ ଠିକ୍ ଖାଦ୍ୟ ଦିଆଯାଉଛି କି ନାହିଁ ତାଙ୍କ ରକ୍ତ ସଞ୍ଚାଳନ ହୋଇପାରୁଛି କି ନାହିଁ ଏବଂ ପାଦ ଓ ମୁଖ ଇତ୍ୟାଦି ଭଲ ଅଛି କି ନାହିଁ ଏପରି ଭାବରେ ସବୁ ଚିକିତ୍ସା ମଧ୍ୟ କରାଯାଏ ଏବଂ କୃଷି ପାଇଁ ଯେପରି କୃଷକ ଉପଲବ୍ଧ ସେଥିପାଇଁ ପଶୁମାନଙ୍କ ପାଇଁ ଗୋଟିଏ ଡକ୍ଟର ମଧ୍ୟ ରହିଥାନ୍ତି ଏବଂ ଏହି ପଷୁମାନଙ୍କୁ ଚିକିତ୍ସା କରି ଏମାନଙ୍କର ଉପଲବ୍ଧ କରିଥାନ୍ତି